ଆମର ମୟୂରଭଞ୍ଜ ଜିଲ୍ଲାରେ ସାଧାରଣତଃ ଛଉ ନାଚ ବେଶୀ ପରିମାଣରେ ହୋଇଥାଏ ଯାହାକି କି ଆମର ପ୍ରଥମରୁ ପ୍ରାୟ ଆଗରୁ ତ ଦେଇଯାଇଛନ୍ତି ଯେ କଳା ସଂସ୍କୃତି ଯେ ଯେ ଆଗ କାଳରୁ ହୋଇଆସିଛି ଏବଂ ଯେମିତିକି ଛଉ ନାଚ ଝୁମର୍ ନାଚ ଅନ୍ୟାନ୍ୟ ବି ଏବେ ଯେମିତି ନୂଆ ବାହାରିଛି ନୂଆ ଓ ସେ ବିଷୟରେ ବି ଆମର କିଛି ପ୍ରୋଗ୍ରାମ୍ ବି ଚାଲିଛି ଆମର ସେହି ଅନୁସାରେ କିଛି କିଛି ପ୍ରୋଗ୍ରାମ୍ ବି ଗାଁରେ ବି ଗାଁ ଗହଳିରେ ବି ହେଉଛି ସେହିପରି ଆମେ ଜାଣୁ ଯେ କଳା ସଂସ୍କୃତି କହିତେ ଗଲେ ଯେମିତିକି ନାଚ ଗୀତ ଓ ଓଡ଼ିଶୀ ଏହି ନୃତ୍ୟକୁ ଆମେ କଳା ସଂସ୍କୃତି ବୁଝୁ ଏବଂ ଆମର ପଣା ସଂକ୍ରାନ୍ତି ବେଳେ ଛଉ ନାଚ ହୁଏ ଆଉ ଛତୁଆ ବେଳେ ମଧ୍ୟ ଆମର ସଂକ୍ରାନ୍ତି ବେଳେ ଛଉ ନାଚ ଝୁମର୍ ଇତ୍ୟାଦି ଏ ମେଳା ଆଦି ହୁଏ ସେହିପରି କହିତେ ଗଲେ ଆମର ପାଖରେ ଆଗରୁ ବି ଦେଇଯାଇଛନ୍ତି କି ଯେଉଁଭଳି ମାନେ କଳା ସଂସ୍କୃତି ସେହି ନୃତ୍ୟକୁ ନେଇକରି ସେହିସବୁ ଚାଲିଅଛି ଗାଁ ଗହଳିରେ ସବୁ ଆଧୁନିକ କଳା ସଂସ୍କୃତି ମଧ୍ୟ ଏବେ ଉଭୟ ଚାଲିଛି ତା'ପରେ ଛକ ମଧ୍ୟରେ ବି ଏବେ ବିଭିନ୍ନ ଅନୁଦାନଙ୍କର ଦେଇଆସିଛନ୍ତି ଯେ ଏ ଛକ ଛକ ମଧ୍ୟରେ ହୋଇଚାଲିଛି ଫ୍ରୀରେ ନୃତ୍ୟ କରୁଛନ୍ତି ଆସି କରି ଦେଖୁଛନ୍ତି ଯାହାକୁ ମାନେ ଶିଖନ୍ତୁ ଯେ ଏହାକୁ କଳା ସଂସ୍କୃତି କୁହାଯାଉଛି ସେଇଭଳି ମୋ ଗାଁରେ ବି ହୋଇଚାଲିଛି ଆମ ଗାଁରେ ଏବେ ତ ସେ ଆଗ ଭଳି ଆଧୁନିକ ଗୀତ କହିଲେ ବି ସେହି ମୋବାଇଲ୍ ଗୀତରେ ବଜାଇଦେଉଛନ୍ତି କିନ୍ତୁ ଆଧୁନିକ ଗୀତ କିଛି ବୁଢ଼ା ବୁଢ଼ୀଙ୍କ ପାଖରୁ ଶୁଣିତେ ମିଳେ ଅବଶ୍ୟ ଅତି କମ୍ରେ କିଛି ବୁଢ଼ା ବୁଢ଼ୀ ଅଛନ୍ତି ଯେଉଁମାନେ ସେମାନେ ଆଧୁନିକ ଗୀତ କୁହନ୍ତି ଏବଂ ଅଧିକାଂଶ ଲୋକ ଶୁଣିବାକୁ ମଜା ନିଅନ୍ତି